ନୃତ୍ୟ ମୋର୍ ଜୀବନ୍ କେ ସକାରାତ୍ମକ ଭାବେ ପ୍ରଭାବିତ୍ କରିଛି କାରଣ୍ ନୃତ୍ୟ ଗୋଟେ ଏନ୍ତା ଜିନିଷ୍ ହେ ଯଦି କୌଣସି ବି ବ୍ୟକ୍ତି ସେ ନୃତ୍ୟକେ ଯଦି ନିଜର୍ ପୂରା ହୃଦୟର୍ ଠାରୁ ଯଦି ସେ ଜିନିଷ୍ଟା ପୂରା ଅପ୍ନାଲା ତ ଆଉ ତାର୍ ମନଟା ତାର୍ ବୁଦ୍ଧି ତାର୍ ମଷ୍କିଷ୍କ ଆର୍ କୌଣସି ଜାଗାକେ ମନ୍ ହି ନାହିକରି ନୃତ୍ୟ ଗୋଟେ ଏନ୍ତା ଜିନିଷ୍ ହେ ଯେ ନୃତ୍ୟରେ ଯଦି ଆମେ ନାଚି ବସିଲାଁ ଇଥେ ଆମେ ସବୁ ଜିନିଷ୍ ଭୋକ ଶୋଷ ସବୁ ଇ ସଂସାରର ସବୁ ଜିନିଷ୍ ଭୁଲିକରି ଆମେ ସେଥିରେ ମାତି ଯିମା ସେଥିର୍ ଲାଗି କଥାରେ ଅଛି ଆଜ୍ଞା ଆମେ ବହି ପାଠରେ ସବୁରେ ପଢ଼ୁଚେଁ ଶ୍ରୀ ଚୈତନ୍ୟ ଶ୍ରୀକୃଷ୍ଣଙ୍କ ନାମ ଧରି ଧରି ସବୁବେଲେ ହରି ନାମ ଧରି ଧରି ଜପ କରୁଥିଲେ ସେ ପୂରା ଏତେ ସୁନ୍ଦର୍ ଭାବରେ କୃଷ୍ଣଙ୍କର ଲୀଳା କରୁଥିଲେ ଯେ ମୃତ୍ୟୁ ବି ମରିଯିବା ପର୍ଯ୍ୟନ୍ତ ବି ସେ ମରିଗଲା ପରେ ବି ସେମିତି ଭାବରେ ହିଁ ସେ ନୃତ୍ୟ ସହିତ ହି ମୃତ୍ୟୁ କରିଛନ୍